ଆଜିକାଲି ଦୁନିଆରେ ଓଡ଼ିଆ ଭାଷାର ସମ୍ମୁଖୀନ ହେଇଯାଉଛି ଯାହାକି ଆମର ପିଲା ଛୁଆମାନେ ଇସ୍କୁଲରେ ମଧ୍ୟ ବିଭିନ୍ନ ପ୍ରକାର ପାଠପଢ଼ା ଚାଲିଛି ଯାହାକି ଓଡ଼ିଆ ଭାଷା ସାଂସ୍କ୍ରିଟ ହିନ୍ଦୀ ଇଂରାଜୀ ସବୁପ୍ରକାର ଭାଷା ପଢ଼ାଯାଉଛି ବାହାରକୁ ବାହାରିଲେ ମଧ୍ୟ ବିଭିନ୍ନ ପ୍ରକାର ଭାଷା କହୁଛନ୍ତି ଯାହାକି ଆମର ଓଡ଼ିଆ ଭାଷାର ସମସ୍ୟା ସମ୍ମୁଖୀନ ହେଇଯାଉଛି